ହଁ ମୁଁ କହିପାରିବି ଦଶ ରୁ ଦଶ ଲକ୍ଷ ଭିତରେ ପାଞ୍ଚୋଟି ସଂଖ୍ୟା ହେଲା ପଚାଶ ପାଞ୍ଚଶହ ପଞ୍ଚାବନ ପାଞ୍ଚ ହଜାର ପାଞ୍ଚଶହ ପଞ୍ଚାବନ ପଚାଶ ହଜାର ପାଞ୍ଚଶହ ପଞ୍ଚାବନ ପାଞ୍ଚ ଲକ୍ଷ ପଚାଶ ହଜାର ପାଞ୍ଚଶହ ପଞ୍ଚାବନ